ପିଲାବେଳୁ ମୁଁ ରୋଷେଇ ବାସ କିଛି କରେନି ମୋ ମା ସବୁବେଳେ ଏହି କଥାକୁ ନେଇ ଚିନ୍ତାରେ ରହି ଯାଇଥିଲେ ସେ କହୁଥିଲେ କି ତୁ ଯଦି ରୋଷେଇ ବାସ ଏବେ କରିବୁନି ଶାଶୁ ଘରେ ଗଲେ କ'ଣ କରିବୁ କ'ଣ ଶିଖିବୁ ସମସ୍ତଙ୍କ ଠାରୁ ଗାଳି ଗାଳି ଗୁଲଜ ଶୁଣିବୁ ତେଣୁ କରି ମୋତେ ଗୋଟିଏ ଦିନ ଦେଲେ ରୋଷେଇ କରିବା ପାଇଁକା ମୁଁ ଭାତ ବସେଇଲି ଭାତ ବସେଇବା ଭିତରେ ଭାତ ହେଉ ମୁଁ ରୋଷେଇ କରିବାକୁ ଯାଇ ଭାତ ଚଟକି ତଳେ ଲାଗିଗଲା ସେଠୁ କ'ଣ କରିଛି ନା ସେ ପୋଡ଼ିଗଲା ତା ଭିତରେ ପୋଡ଼ି ପୋଡ଼ୁ ପୋଡ଼ୁ ପୋଡ଼ୁ ତଳ ପଟୁ ପୋଡ଼ିଗଲା କିନ୍ତୁ ମୁଁ ଜାଣି ପାରିଲି ନାହିଁ ଏଇ ଜିନିଷ ଯୋଗୁଁ ସମସ୍ତେ ଜାଣି ସାରିଲା ପରେ ମୋତେ ମା ଗାଳି ଦେଲେ ବାବା ଗାଳି ଦେଲେ ସମସ୍ତେ ଗାଳି ଦେଲେ ଏଇ ଜିନିଷକୁ ସୁଧାରିବା ପାଇଁ ମା ପ୍ରତିଦିନ ମୋତେ ତା'ପରେ ରୋଷେଇ କରିବାକୁ ଭାତ ଦିଅନ୍ତି ତା'ପରେ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ମୋର ଏଇ ଭାତ ରୋଷେଇଟା ମୁଁ ସୁଧାରିଲି